ବଗିଚାରେ ଉତ୍ପାଦିତ ଫୁଲକୁ ଆମେ ମନ୍ଦିରକୁ ନେଇ ନେଉଥାଉ ପୂଜା କରିବା ପାଇଁ ଏବଂ ଫଳକୁ ଆମେ ପ୍ରଥମ ପ୍ରଥମ ଫଳକୁ ଆମେ ମନ୍ଦିରକୁ ନେଉଥାଉ ଏବଂ ତାହାକୁ ପ ପରେ ପନିପରିବା କରି ଖାଇଥାଉ କିଛି ବଳକା ହେଲେ ଆମେ ବିକିଥାଉ ବିକି ଏ ବିକି ଆଉ ସେହି ପଇସାରେ ଆମେ ଘରର ଗୁଜୁରାଣ ମେଣ୍ଟାଇଥାଉ ଏହିପରି ଭାବରେ ବଗିଚାରେ ଉତ୍ପାଦିତ ଫୁଲ ଫଳକୁ ଆମେ ବ୍ୟବହାର କରୁ